ଶିବପ୍ରସାଦ ଏ ଯେଉଁ ଇଲୋଟ୍ରୋନିକ୍ସ ଦୋକାନ ଯେଉଁ ସବୁ ଇଏ କରିଥିଲ ଯେଉଁ ଜିନିଷଗୁଡ଼ା ଦେଇଥିଲ ସେ ଜିନିଷ ତ କିଛି ଇଏ କରୁନି ମାସେ ହେଇନି ଜିନିଷ ବଲ୍ ପୁରା ଇଏ ହେଉଛି ସିଏ ଯାହାକୁ ସିଏ ବି ଅଣିଥିନୁ ସିଏ ତା ଫିଟିଙ୍ଗ୍ ଭଲ ନାଇଁ ସବୁ ପୋଡ଼ିପୋଡ଼ା ଯାଉଛି ଇଏ ହେଉଛି କେତେ ଯେଉଁ ଲୋକକୁ ପଠେଇଥିଲ ସିଏବି ସୁଦ୍ଧା ନାହିଁ ପଇସାପତ୍ର ନେଇଗଲା ଆଉ ସେ ଜିନିଷଗୁଡ଼ା କଣ ସବୁ ଫେରସ୍ତ ହେବନା କଣ କରିବ କହ ଆଜ୍ଞା ସିଏ ବି ଆଉ ନୁଆଁପିଲା ପଠେଇଲେ ତା ଗୋଟେ ଜିନିଷ ଆଜି ଗୋଟେ ବଲ୍ ହେଲାବେଳକୁ କାଲି ଗୋଟେ ହୋଲ୍ଡର ଖରାପେ ଲାଇନ୍ ରେ ଏଣେ ଇଏ ହେଉଛେ ବିଭିନ୍ନ ପ୍ରକାର ଆଉ ମୁଁ ଅଲଗା ପଇସା ତାକୁ ଆଉ ଦେମିନାହିଁ ପଇସା ଆସିଲେ ସିଏ ଯାଇକି ସଜାଡ଼ି ସାରିଲାପରେ ଏଁ ପଇସାପତ୍ର ଦେମି ଏଥର ଭଲକାମ ଇଏ କରିବ ଆ ଯେମିତି ଆଉ କିଛି ଭୁଆଁ ବୁଲେଇଲା ଭଳିଆ ହେବନାଇ ଆଉ ନୂଆଁ ବଲ୍ ଫ୍ୟାନ୍ ଫ୍ୟାନ୍ ଯେମିତି ଲଗେଇବ ଭଲ ଜିନିଷ ଦେବ ଆଉ ସେ ମୁଁ ଯିମି ଗଲେ ସେଇଠି ସେ ପିଲାକୁ ବି ସୁଦ୍ଧା ମୁଁ ସେଇଠି ପଚାରିମି ସାଙ୍ଗେସାଙ୍ଗେ କଣ କେମିତି ଜିନିଷ କେମିତି ଫିଟ୍ କରିଛୁ ଭଲମନ୍ଦ

ଆଉ ତାହେଲେ ଆଉ କଣ କଥା ଅଛିକି ନା ରହିମି

ଆଉ ତାହେଲେ କଣ କାଲିନା କୋଉଦିନକୁ ଆସିବ

ତାହେଲେ ଆଉକିଛି ନାହିଁ ମୁଁ ରହିମି ନା କଣ ନା ଆଉକିଛି ମାନେ ନାହିଁ ମୁଁ ତ କଥା ହେଇଗନି ଏଣିକି ସେ ପିଲାକୁ ଭଲରେ କରିବି ସେ ସବୁ ଯେମିତି ଠିକ୍ ଠାକ୍ ହେବ ଇଏ ହେବ